ହଁ ଯେଉଁ ମୁଁ ଆପଣଙ୍କୁ ଯେଉଁ କହିଥିଲି ଫୋନ୍ କରିଥିଲି ମୋର ବସ୍ରେ ଆଗ ସିଟ୍ଟା ଟିକେ ରଖିଛନ୍ତି ନା ନା ଯେଉଁ ମୁଁ ଟିକେ ବାନ୍ତି କରେ ତ ସେଥିପାଇଁ ପଛଟାରେ ବସିଲେ ଟିକେ ଅଧିକ ବାନ୍ତି ହୁଏ ମୋର ସେଇଥିପାଇଁ ମୁଁ ନା ଟିକେ ଫୋନ୍ କରିିକି ଆଗୁଆ କହିଦିଏ ହ୍ୟାଲୋ ହଁ ହଁ ସେଇଥିପାଇଁ ସେଇଥିପାଇଁ ମୁଁ ଫୋନ୍ କହିଲି ନାଁ ଟିକେ ଆଉଥରେ ଭାଇଙ୍କୁ ମନେ ପକେଇଦିଏ କାଳେ ମନେ ଥିବ ନଥିବ ଆଉ ଟିକେ ଦୂର ବାଟ ଯିବା ପାଇଁ ପଡ଼ିବ ନା ସେଥିପାଇଁ ମୁଁ ନାଇଁ ଟିକେ ମନେ ପକେଇଦିଏ ହଉ ଭଲ ହେଲା ଯାହା ହେଉ ଟିକେ ଆଉ କଣଟି ଏତିକି କଲେ ମୁଁ ତା'ହେଲେ ଯାହା ହେଉ ଟିକେ ଭଲସେ ଯାଇପାରିବି ନହେଲେ ବାନ୍ତି କରି ଯାଇଥିଲେ ଭଲ ଲାଗିନଥାନ୍ତା ହଉ ତାହେଲେ ହଉ ରଖୁଛି